ଓଡ଼ିଶା ହୋଉଛି ଚାଷୀ ମାନଙ୍କର ରାଜ୍ୟ କଥାରେ ଅଛି ଚଷା ପୁଅ କେବେ ହାରି ନାହିଁ ଚାଷ ପାଇଁ କି ଅନୁକୁଳ ପାଗ ଦରକାର ତା ସାଙ୍ଗରେ ପାଣିର ସୁବିଧା ସୁଯୋଗ ନିହାତି ଆବଶ୍ୟକ ଚାଷରୁ ତ ସାରା ଓଡ଼ିଶାକୁ ଖାଦ୍ୟ ଯୋଗାଉଛି ସାରା ଓଡ଼ିଶାରେ କାଇଁ ଏବେ ସାରା ଭାରତ ଭାରତ ବାହାରେ ବି ମଧ୍ୟ ଓଡ଼ିଶାର ପ୍ରଧାନ ଚାଷ ହୋଉଛି ଧାନ ଧାନ ପାଇଁ ଅନୁକୂଳ ପାଗ

ପାଣି ସାଙ୍ଗକୁ କୀଟନାଶକ ସାର ବିନା ସାରରେ ଏବେ କିଛି ଆଉ ଆଗରୁ ଯେମିତି ଖତ ବୁଣି ଦେଉଥିଲେ ହୋଉଥିଲା ଏବେ ବିନା ସାର ଔଷଧରେ କିଛି ବି ଚାଷ ହୋଉନାହିଁ ଚାଷ କରିବା ପାଇଁ ବିଭିନ୍ନ ଗୋଷ୍ଠୀ ବ୍ୟାଙ୍କ୍ ମାଧ୍ୟମରେ ଲୋନ୍ ଆଣୁଛନ୍ତି ତା ପରେ ପାଣିପାଗ ଓଡ଼ିଶାର ପାଣିପାଗ କହିଲେ ଆଦିନିଆ ବର୍ଷା ମୌସୁମୀ ବାୟୁ ଆସିବାର ବହୁତ ଲେଟ୍ କରୁଛି ସେତେବେଳେକୁ ଲୋକେ ତଳି ପକେଇ ଋଆଋଇ କରି ସାରିଲେଣି କରି ସାରିବା ପରେ ଯାଇ ମୌସୁମୀ ବାୟୁ ଆସୁଛି ମୌସୁମୀ ବାୟୁ ଗଲା ପରେ ଧାନ ପାଚିଲା ଟାଇମ୍କୁ କେତେବେଳ ଆମପାନ ହୁଡ଼ ହୁଡ଼ ଓଡ଼ିଶାକୁ ସବୁବେଳେ ଲାଗି ରହିଛି ସେଇ ସମୟରେ ଯେଉଁ ଚାଷୀମାନଙ୍କ ପ୍ରହାର ପଡ଼ିଲା ସେମାନଙ୍କ ଧାନ ନଷ୍ଟ ହେଲା ସେମାନେ ଋଣ ଆଣିଥିବା ବ୍ୟାଙ୍କ୍ ଋଣ ଆଣିଥିବା ସାହୁକାର ମାନଙ୍କ ଠାରୁ ଲୁଚି କିଏ ଆତ୍ମହତ୍ୟା କରି ବିଦେଶକୁ ପଳେଇ ଯାଉଛନ୍ତି ବା କିଏ ଆତ୍ମହତ୍ୟା କରି ଜୀବନ ହାରୁଛନ୍ତି ଏୟା ହୋଉଛି ଆମ ଚାଷୀ ମାନଙ୍କର ଅବସ୍ଥା